ହ୍ୟାଲୋ ହଁ ହଁ ହଁ ମୁଁ ବିଶିଆ ଭାଇ କହୁଛି ଆଚ୍ଛା କେଉଁଠୁ କହୁଥିଲ ଆଚ୍ଛା ଶେଖ୍ ବଜାରରୁ କାହା ଘରୁ କହୁଥିଲ ଆଚ୍ଛା ଆଚ୍ଛା ହଉ ହଉ ସୁକାନ୍ତ ଭାଇ ଘର ପାଖରୁ କହୁଥିଲ ଆଉ ସୁକାନ୍ତ ଭାଇ ଘରୁ କହୁଛ ତ ଆଉ ତା' ହେଲେ ସେ ତ ମୋତେ ଚିହ୍ନିଛନ୍ତି ତମର କି ମାଛ ଦରକାର କଣ୍ଟା ନଥିବ ତ ତା' ହେଲେ ତମେ ଗୋଟେ କାମ କର ବଡ଼ ଦୁଇ କିଲିଆ ଭାକୁର ଅଛି ନେଇଯାଅ ହେଲା ରୋହିଗୁଡ଼ାକ ସେ ଆନ୍ଧ୍ରା ରୋହି ସେଗୁଡ଼ାକରେ ଟିକେ କଣ୍ଟା ବାହାରିବ ହେଲା ଖୋଲା କଥା କାହିଁକି ନା ମୁଁ ହେଉଛି ବିକିବି ତମେ ନେବ କାଲି ସକାଳେ କଣ୍ଟା ବାହାରିଲେ ତମେ ପୁଣି ଆସିକି ମୋ ଦୋକାନ ପାଖରେ କହିବ ଯେ ବିଶିଆ ଭାଇ କି ଦୋକାନ ମାଛ ଦେଇଥିଲ ହେଲା ତେଣୁ କରି ମୁଁ ତମକୁ ରୋହି ମାଛଟି ନ ଦେଇକକିରି ଭାକୁର ମାଛ ଦେଉଛି ଯେଉଁଟା କି ଆମର ଦେଶୀ ମାଛ ହେଲା ଆଉ ଦୁଇ କିଲୋ ବି ନେଲେ ବଡ଼ ମାଛ ହେବ ସେଥିରେ ବି କଣ୍ଟା ବାହାରିବନି ହେଲା ଖାଲି ମୁଣ୍ଡଟାକୁ ବାହାରିବ ହଁ ଦିଦି ମୁଁ ସେଇ କଥା କହୁଛି ତମେ ସୁକାନ୍ତ ବାବୁ କଥା କହିଲ ମୁଁ ସେଇଥିପାଇଁ କହୁଛି ମୋ ଚିହ୍ନା ପରିଚୟ ଦୋକାନ ବହୁତ ବର୍ଷ ହେଲାଣି ତୁମ ବାପା ନେଉଥିଲେ ହେଲା ସେ ଜାଣିଛନ୍ତି ହେଲା ଆଉ ମୁଁ ବି ଏବେକାର ନୁହଁ ଆଜିକି ତିରିଶ ବର୍ଷ ହେଲା ମୁଁ ଏଇ ମାଛ ବେପାର କରୁଛି ହେଲା ତେଣୁ କରି ତୁମକୁ ମୁଁ ଭଲ ମାଛ ଦେବି ଖରାପ ମାଛ ଦେଲେ କ'ଣ ହେବ ହେଲା ତୁମକୁ ମୁଁ ଆଜି ଭଲ ହଉ ଘରେ ଦେବା ପାଇଁ ମୁଁ ମୁଁ ତ ଏକୁଟିଆ ଲୋକ ମୋ ଦୋକାନରେ କେହି ନାହାନ୍ତି ବୁଢ଼ା ଲୋକ ମୁଁ କୁଆଡ଼େ ନେଇକରି ଯିବି ହେଲା ମୋ ଦୋକାନରେ କେହି ନାହାନ୍ତି ନାହିଁ ଦିଦି ମୋର ସେମିତି ପିଲା ନାହାନ୍ତି ମୋ ପାଖକୁ ଲୋକ ଆସନ୍ତି ସେ ନେଇକରି ଯାଆନ୍ତି ଆଉ ତମେ ଯଦି କାହାକୁ ପଠାଉଛ ମୁଁ କାଟିକୁଟି କରି ଏଠି ରଖି ଦେଇଥିବି ପ୍ୟାକ୍ କରିକିରି ତମେ ଆସିକି ନେଇଯିବ ହେଲା ମୁଁ ନେଇକରି ଯିବା ପରିକା ଲାଗୁନି ମୋତେ ହେଲା କାହିଁକିନା ମୁଁ ତ ବୁଢ଼ା ଲୋକ ହଉ ଦେଖେ ମୁଁ ଦୋକାନ ବନ୍ଦ କଲା ବେଳକୁ ଯଦି ହେବ ନେଇକରି ଯିବି ନହେଲେ ଆଉ ବୁଢ଼ା ଲୋକ ଟୁକୁ ଟୁକୁ କରିକି ଯିବି ସାଇକେଲ ଚଲାଇକରି ଆଉ କ'ଣ କରିବି ହେଲା ହଉ ଦିଦି ମୁଁ ଦେଖୁଛି ଆଉ ହଉ ହଁ ହଁ କିଛି ଅସୁବିଧା ନାହିଁ ହଉ ରହୁଛି ହଁ ହଁ ହଁ